ହ୍ୟାଲୋ ସରି ବରା ଶିଙ୍ଗଡ଼ା ନେବାର ଅଛି କେତେ ନା କେତେ କେତେ ଲେଖାଁ ଏତେ ରେଟ୍ କ'ଣ ହେଲେ ବି ଏତେ ରେଟ୍ ହେଲେ ବି ଦଶ ଟଙ୍କା କହିଲେ ସେଇଟା ହେବ ଓ ମୁମ୍ବାଇ ପଟେ ବହୁତ ଶସ୍ତା ଇଆଡ଼େ ବେଶି ରେଟ୍ ଓହୋ ନାଇଁ ବେଶି ରେଟ୍ କହୁଛ ତୁମେ ସେଇଟା କେତେ ପୁରା ମିଶା ରେଟ୍ ହେଇ ଯାଉଛି ହଇ ପାଞ୍ଚ ଟଙ୍କା ହେଲେ ନେଇଥାନ୍ତି ପାଞ୍ଚ ଟଙ୍କାରେ ମିଳୁଛି କାଇ ବହୁତ କିଛି କିଏ ଦେବ କାଏ ମୁମ୍ବାଇ ପଟେ ଆସ ସିଆଡ଼େ ଗୋଟେ ଦୋକାନ ପକାଇଦେବି ତୁମେ ଆରମରେ ବିଜନେସ୍ କରବ ଏତିକି ରେଟ୍ କହିଲେ କିଏ କିଣିବା ପାଇଁ ଆସିବେ ହେଲେ ବି ବେଶି ରେଟ୍ କହୁଛ ତୁମେ ତୁମେ କମ୍ ରେଟ୍ କହିଲେ ସିନା ଲୋକମାନେ ମିଶି ଆସିବେ କିଣିବା ପାଇଁ ତୁମେ ଏତିକି ରେଟ୍ କହିଲେ କେମିତି ଆସିବେ ନାଇଁ ରେଟ୍ ହେଇଯାଉଛି ଆକା ଶଏ ଦଶ ଟଙ୍କାର ଦିଅ ହଉ ତେବେ